ଦେଖନ୍ତୁ ଯେତେବେଳେ ମୁଁ ଡକ୍ଟରଖାନାକୁ ଯାଏ ଡାକ୍ତରଖାନାକୁ ଯାଏ ମୋତେ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ ହେବାକୁ ପଡ଼ିଥାଏ ଯାହା ମୋତେ ଏକଦମ୍ ବି ଭଲ ଲାଗେନି ଏହି ବ୍ୟବସ୍ଥାକୁ କିଛି ସୁଧାର ଆଣିବା ଦରକାର ଆମ ରାଜ୍ୟରେ ଆମ ଭାରତରେ ଦୁନିଆ ଜାକର ମଣିଷମାନେ କିପରି କ'ଣ କରୁଛନ୍ତି ତାହା ମୁଁ ଜାଣିନାହିଁ କିନ୍ତୁ ଏହା ନିଶ୍ଚିନ୍ତ ଭାବରେ ହେବା ଦରକାର କି ଆମେ ଏକ ସୁସ୍ଥ ଜୀବନଯାପନ କରିବା ସେଥିପାଇଁ ସରକାର ଆମ ପାଇଁ ଅନେକ ଗୁଡ଼ିଏ ଡାକ୍ତରଖାନାର ବ୍ୟବସ୍ଥା କରି ରଖିଛନ୍ତି କିନ୍ତୁ ଏଠାକାରେ ଏତେ ବଡ଼ ଲମ୍ବା ଲାଇନ୍ ଆମମାନଙ୍କୁ ହତାଶ କରିଦେଇଥାଏ ଏବଂ ଔଷଧ ଗୁଡ଼ିକର ମୂଲ୍ୟ ମଧ୍ୟ ଆଜିକାଲି ବହୁତ ମାତ୍ରାରେ ବହୁଳ ମାତ୍ରାରେ ବଢ଼ିଯାଇଛି ଯାହା ଆମକୁ ହତାଶରେ ଭରି ଦେଇଥାଏ ଆମମାନଙ୍କୁ ବହୁତ ଲାଚାର କରିଦେଇଥାଏ ସେ ଯେ ଆମେ କିଛି ବି କରିପାରୁନାହିଁ ଆଉ ବ୍ୟୟ ବହୁଳ ଚିକିତ୍ସା ଆମକୁ ବହୁତ ହଇରାଣ କରିଥାଏ ସମ୍ବଳର ଅଭାବ ଯୋଗୁଁ ଆମେ କିଛି କରିପାରୁନଥାଉ ଏଥିରେ କିଛି ସୁଧାର ଆସିଲେ ଭଲ ହୁଅନ୍ତା ଏତିକି ମୁଁ କହିବାକୁ ଚାହିଁବି